ବନ୍ଦେ ମାତରମ୍ ଗୀତଟା ବହୁତ ଭଲ ଲାଗେ ସେଇ ଗୀତଟା ମୁଁ ବହୁତ ପସନ୍ଦ କରେ ହଁ ସେଇ ଗୀତଟା ବେଶୀ ସମୟ ଗାଇବାକୁ ବି ମୁଁ ପସନ୍ଦ କରେ ସବୁବେଳେ ମୋ ମୁହଁରେ ରହିଥାଏ ବନ୍ଦେ ମାତରମ୍